ଚାଷ କାମ କରିବାକୁ ହେଲେ ବହୁତ ପରିଶ୍ରମର ମଧ୍ୟ ଆବଶ୍ୟକ ଅଛି ପରିଶ୍ରମ କରିବାକୁ ପଡ଼ିବ ଆଉ ଖରା ବର୍ଷା ଶୀତ ନ ମାନି ଆମେ ପରିଶ୍ରମ କରିବାକୁ ପଡ଼ିବ ଆଉ କିଛି କିଛି ସମୟରେ ତ ଆମକୁ ରାତି ବେଳେ ମଧ୍ୟ ଆମକୁ ପରିଶ୍ରମ କରିବାକୁ ପଡ଼ିବ ଆଉ ଚାଷ ଗୋଟେ ଏ ପ୍ରକାର ଜିନିଷ ଯେ ଯିଏ ଚାଷ କରିଛନ୍ତି ସିଏ ହିଁ ଜାଣିଛନ୍ତି ଆଉ ଚାଷ କଲେ ବହୁତ ଆନନ୍ଦ ମିଳେ ଆଉ ଆମେ ତ ପ୍ରଥମେ ତ ଆମକୁ ପରିଶ୍ରମ କରିବାକୁ ପଡ଼ିଥାଏ ଚାଷ କଲା ସମୟରେ ଆଉ ତା'ର ଅପେକ୍ଷା ମଧ୍ୟ ଆମକୁ କରିବାକୁ ପଡ଼ିବ ଯେମିତି ଧରାଯ ଆମେ ଧାନ ଚାଷ କଲୁ ତ ଆମକୁ ସେଟା ଅମଳ ହେବା ଯେ ଆମେ ତାକୁ ଅପେକ୍ଷା କରିବାକୁ ପଡ଼ିବ ଗୋଟେ ଛଅ ମାସ କିମ୍ବା ଆମେ ଅଦା ଯଦି ଚାଷ କଲୁ ଆମକୁ ତିନି ମାସ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ଆଳୁ ଯଦି ଚାଷ କଲୁ ତିନି ମାସ ଅପେକ୍ଷା କରିବାକୁ ପଡ଼ିବ ସେମିତି ଆଉ ଆମେ ପରିଶ୍ରମ କଲୁ ଯେକୌଣସି ଆମେ ଚାଷ କରୁଲୁ ନା କାହିଁକି ତା'ର ଅମଳ ପର୍ଯ୍ୟନ୍ତ ତ ଆମକୁ ପରୀକ୍ଷା ଅପେକ୍ଷା କରିବାକୁ ପଡ଼ିବ ଆଉ ଅମଳ କଲା ସମୟରେ ଯୋଉ ଖୁସି ଯେଉଁ ଆନନ୍ଦ ସେଟା କେବଳ ଚାଷୀମାନେ ହିଁ ଜାଣିଥାନ୍ତି ଆଉ ତା'ର ଅପେକ୍ଷା ଚାଷ କଲା ସମୟରେ ଆମର ଅପେକ୍ଷା ଅମଳ ପରିଶ୍ରମ ଏ ତିନିଟା ପରିପୂରକ ଆମକୁ ପରିଶ୍ରମ କରିବାକୁ ମଧ୍ୟ ପଡ଼ିବ ଅପେକ୍ଷା କରିବାକୁ ମଧ୍ୟ ପଡ଼ିବ ଆଉ ଅମଳ ହେଇଗଲା ପରେ ଆମକୁ ଅମଳ କରିବାକୁ ମଧ୍ୟ ପଡ଼ିବ